ମୁଇଁ ଗୋଟେ ଜ୍ୟାକେଟ୍ଟେ ଘିଣିଥିଲି ଆଗଲ୍ପୁରରେ ବିଜୟ ଗାର୍ମେଣ୍ଟ୍ନୁଁ ସେଟା ଘିନିଥିଲି ତା ସେଇଟା ଦେଇଥିଲି ମୁଇଁ ପନ୍ଦରଶହ ଟଙ୍କା ପନ୍ଦରଶହ ଟଙ୍କା ଦେଇଥିଲି ଆଉ ଆଣିଥିଲି ସେଟା ମୁଇଁ ୟୁଜ୍ କଲି ଥଣ୍ଡା ମାସରେ ୟୁଜ୍ କଲି ବହୁତ ଭଲ ଲାଗ୍ଲା ବହୁତ ଗରମ ଲାଗେ ବହୁତ ପିନ୍ଧବାର୍କେ ବେଶୀ ତାନେ କମ୍ଫର୍ଟେବୁଲ ଭଲ ରହିଥିଲା ଆଉ ଏହାଦି ବି ବହୁତ ୟୁଜ୍ଫୁଲ୍ ପୁରା ବହୁତ ବଢ଼ିଆଁ ଭଲ୍ ଲାଗ୍ଲା ମତେ ପିନ୍ଧବାର୍କେ ଆଉ ସେଟା ବିଜୟ ଗାର୍ମେଣ୍ଟ ନୁଁ ଆଣିଥିଲି ଆଗଲପୁର ପନ୍ଦରଶହ ଟଙ୍କା ଦେଇକରି ଏହାଦେ ବି ଅଛେ ତାଲେ ସେଟା ହେଇଗଲାନ ଛଅ ସାତ ମାସ ହେଇଗଲାନ ଘେନ୍ବାର୍ ଆଉ ସେଟା ଘିନିଥିଲି ଏହାଦେ ବି ଅଛେ ତାଲେ ଭଲ୍ ଲାଗ୍ଲା ତାର କଲର୍ ହେଲା ବ୍ଲୁ କଲର୍ ଆଉ ପିନ୍ଧବାର୍କେ ବି ଭଲ୍ ଲାଗ୍ସି କମ୍ଫର୍ଟେବୁଲ୍ ଭଲ୍ ଲାଗ୍ସି ପିନ୍ଧବାର୍କେ ନିଜର ଦେହିକେ ଆରୁ ଭଲ୍ ପୁରା ଦେଖବାର୍କେ ବି ସୁନ୍ଦର ଦିଶଚି